ମୁଁ ଯେତେବେଳେ ଛୋଟ ଥିଲି ମୋ' ଘରେ ମୋ' ମା' ବାବା ଯେତେ ବେଳେ କାମ କରୁଥିଲେ ବଗିଚା କାମ ମୁଁ ଦେଖିଲି ତାଙ୍କ ସହିତ ଯାଇକି ଶିଖିଲି ସେମାନେ କରିବା ଦେଖି ଦେଖି ଛୋଟ ବେଳୁ ତ ଇଚ୍ଛା ହୁଏ ଯାହା ବି ଦେଖିବ ସେ ସବୁ କରିବା ପାଇଁ ତ ମୁଁ ସେଇଟା ଶିଖିଲି ତା'ପରେ ଯେତେବେଳେ ମୁଁ ବଡ଼ ହୋଇଗଲି ତ ସେମାନଙ୍କୁ ମନେ ପକାଇକି ଧୀରେ ଧୀରେ ଗୋଟିଏ ଛୋଟ ବଗିଚା ଆରମ୍ଭ କଲି ବଗିଚା ଆରମ୍ଭ କରି ସାରିଲା ପରେ ସେ'ଠି ପାଣି ଦେବା ତାପରେ ସେ'ଠି ସାର ଆଉ ଖତ ତା'ପରେ ପାଣି ପକାଇଲି ତା'ପରେ ଭାବିଲି ଏତେ ଛୋଟ କାହିଁକି ଆଉ ଟିକିଏ ବଡ଼ କରିବି ଆଉ ଟିକିଏ ଏମିତି କରିକି ମୁଁ ଏବେ ଧୀରେ ଧୀରେ ଗୋଟିଏ ବଡ଼ ବଗିଚାଟା ଆରମ୍ଭ କଲି ବଡ଼ ବଗିଚା ଆରମ୍ଭ କରି ସାରିଲା ପରେ ମାର୍କେଟକୁ ତା'ର ପନିପରିବା ବି ପଠେଇଲି ଦୁଇ ତିନି ବର୍ଷ ପରେ କଲା ପରେ ତାପରେ ଗୋଟିଏ ଜମିରେ ହିଁ କଲା ପରେ ଏହା ମୁଁ ଖତ ବି ଆଣିକି ଦେଉଛି ପାଖ ଗାଁରୁ ଖତ କିଣିକି ଆଣିକି ଆଉ ଖତରେ ମୋତେ ସାର ବି ଇଏ କରିକି ମୁଁ ଧୀରେ ଧୀରେ ବଗିଚା କାମଟା ଆରମ୍ଭ କରିଥିଲି